ଓଡ଼ିଆ ଲୋକମାନେ ସେମାନଙ୍କର ଯେତେ ଅନ୍ୟ ଲୋକ କୌଣସି ଭାଷାରେ ଯେଉଁମାନେ କଥା ହେଉଛନ୍ତି ସେମାନେ ଭାଷା ତ ଆମ ଭାଷା ଯଦି ଅନ୍ୟମାନଙ୍କୁ କୁହାଯିବ ସେମାନେ ତ ବୁଝିପାରିବେନି କିନ୍ତୁ ସେ କ୍ଷେତ୍ରରେ କ'ଣ କରାଯିବ ନା ଯେଉଁ ମାନେ ସେ ଧର ଅଲଗା ଯେଉଁ ଭାଷା ଯିଏ ଜାଣିଥିବ ତାଙ୍କ ସହିତ ସହାୟତା ନେବେ ଯେକୌଣସି ଲୋକ ଇୟା କଥାଟିକୁ ତାକୁ ମାନେ ଟ୍ରାନ୍ସଲେଟ ମାଧ୍ୟମରେ ବୁଝାଇଲେ ଇୟା କଥାଟା ତା ପାଖରେ ପହଞ୍ଚିପାରିବ ଯେଉଁଥିରେ କି ସେ ବୁଝିପାରିବ ସବୁ ଜିନିଷଟା ନହଲେ ଯଦି ଓଡ଼ିଆ ଭାଷା ଯଦି ସେ ଯଦି ନିଜ ଭାଷା ଯଦି ସେ ଭାଷଣ ଜାଣିଥିବ ତାହେଲେ ଅଲଗା ଭାଷା କହିକି ତାକୁ ବୁଝାଇପାରିବ ନହେଲେ ସାଧାରଣତଃ ଆମେ ହିନ୍ଦୀ ଆମର ରାଷ୍ଟୀୟ ଭାଷା ଆଉ ଯଦି ରାଷ୍ଟୀୟ ଭାଷା ହିସାବରେ ପ୍ରାୟତଃ ସମସ୍ତେ ସେଇଟା ବୁଝିପାରନ୍ତି ଆଉ ତାର ମଧ୍ୟ ସହାୟତା ନିଆଯାଇଥାଏ ଏହିପରି ଆମେ ଅଲଗା ଓଡ଼ିଆ ନ କହୁନଥିବା ଲୋକଙ୍କୁ ଆମେ କଥା ବାର୍ତ୍ତା ଆଦାନ ପ୍ରଧାନ କରିଥାଉ